ଆମ ଅଞ୍ଚଳରେ ସରକାରୀ ବେସରକାରୀ ବିଦ୍ୟାଳୟ ସରସ୍ୱତୀ ଶିଶୁ ମନ୍ଦିର ସବୁ ପ୍ରକାର ବିଦ୍ୟାଳୟ ଅଛି ସେଠାରେ ପାଠପଢ଼ା ମଧ୍ୟ ଭଲ ହେଉଛି କିନ୍ତୁ ଗୋଟିଏ ଆମର ଅସୁବିଧା ହେଉଛି ବିଦ୍ୟାଳୟରେ ଶିକ୍ଷକମାନଙ୍କ ସଂଖ୍ୟା ବହୁତ କମ୍ ରହୁଛି ତେଣୁ ଅଧିକ ସଂଖ୍ୟାରେ ଅଧିକ ସଂଖ୍ୟାରେ ଶିକ୍ଷକ ନିଯୁକ୍ତି ହେଲେ ଆମମାନଙ୍କର ପିଲାମାନଙ୍କର ପାଠପଢ଼ା ଆହୁରି ଭଲ ହୋଇପାରିବ ଆଉ ତାଙ୍କର ଶିକ୍ଷାଦାନରେ କୌଣସି ଅସୁବିଧା ହେବ ନାହିଁ ଶିକ୍ଷା ଗ୍ରହଣ କରିବାରେ କୌଣସି ଅସୁବିଧା ହେବ ନାହିଁ